ନମସ୍କାର କୋଉଠୁ କହୁଥିଲେ ହଁ ହଁ କ'ଣ କାମ କୁହନ୍ତୁ ଅଁ ହଁ ହେ ତ କ'ଣ ଆ ଆପଣ କ'ଣ କହିବା ପାଇଁ ଚାହୁଁଚନ୍ତି ଜ୍ୱର ଥଣ୍ଡା ତ ହୋଇଛି ହଁ ମେଡିକାଲ୍ ଦେଖେଇ ଥିଲେ ଓ ହଁ କୋଉ ସାର୍ଙ୍କଠି ଦେଖେଇ ଥିଲେ ଓ ହଁ ସେ କ'ଣ କହିଲେ ଓ ହଁ ଖାଇଲା ପରେ କିଛି କମିଲାନି ଓ ହଁ ବ୍ଲଡ୍ ଟେଷ୍ଟ୍ କରିଛନ୍ତି ଓ ହଁ କ'ଣ ବାହାରିଲା ଉଁ ହୁଁ ଅଁ ହଁ ଆମ ହସ୍ପିଟାଲ୍କୁ ତାହାଲେ ଆସନ୍ତୁ ଥରେ ଦେଖେଇକିନି ଯିବେ ଏଠି ତ ନିରାମୟ ଯୋଜନାରେ ସବୁ ଜିନିଷ ଫ୍ରିରେ ଦିଆଯାଉଛି ଆଉ ବେଡ୍ ମଧ୍ୟ ଏଭେଲେବଲ୍ ଅଛି ଖାଇବା ବି ମଧ୍ୟ ଠିକ୍ରେ ଦିଆ ହେଉଛି ହଁ ଆସନ୍ତୁ ଥରେ ଦେଖେଇକି ଦେଖେଇ ଦେବେ ଦେହ କ'ଣ ହେଉଛି କ'ଣ ନାହିଁ ଜାଣି ପାରିବେ ହଁ ଏଠି ଭଲ ଡକ୍ଟର୍ ବି ମଧ୍ୟ ଅଛନ୍ତି କେତେ ଦିନ ହେଲାଣି ଖାଶ ହେଲାଣି

ଓ ହଁ ସରକାରଙ୍କ ଯୋଜନା ଅନୁସାରେ ତ ଏଠି ସବୁ ପ୍ରକାର ସୁବିଧା ମିଳୁଛି ଆସନ୍ତୁ ଆମ ହସ୍ପିଟାଲ୍ରେ ଦେଖେଇକିରି ଯଦି ଆଡମିସନ୍ କରିବା କଥା ସାର୍ଙ୍କୁ ଆଡମିସନ୍ କରିଦେବେ କରିଦେବେ ନ ହେଲେ ଯଦି କିଛି ଦରକାର ପଡ଼ିବନି ତାହାଲେ ଘରକୁ ପଳେଇବେ

ଅଁ ହଁ ଆପଣ ଏକା ଆସିବେ ନା କିଏ ସାଙ୍ଗରେ ଆସିବେ ହଁ ହଁ ହଁ ଏକା ଆସିଲେ ଟିକେ ଏଇ ଫୋନ୍ରେ କଲ୍ କରିବେ ମୁଁ ତା ବ୍ୟବସ୍ଥା କରିଦେବି ହଁ ଆସିଲା ବେଳେ ଆପଣଙ୍କ ଆଧାର କାର୍ଡ୍ ଆଣିଥିବେ ଆଉ ରାସନ୍ କାର୍ଡ୍ଟା ମଧ୍ୟ ଆଣି ଥିବେ ଆୟୁଷ୍ନାନ୍ ଯୋଜନାରେ ଏଇଟା ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେଉଛି ଅଁ ହଉ ହଉ ତାହାଲେ ରହୁଛି ଆସିଲା ବେଳେ କଣ୍ଟାକ୍ଟ କରିବେ ତାପରେ ଆସିବେ